ଆମର ବଗିଚାରେ ଆମେ ଆମର ବିଲାତି ଗଛକୁ ପାଖା ପାଖି ବେଶୀ ବି ଦୂର ନୁହେଁ ପାଖା ପାଖି ଲଗେଇ ଥାଉ କାରଣ ବେଶୀ ବି ବଡ଼ ହେଇନଥାଏ ଆଉ ବାଇଗଣ ସେପରି ବେଶୀ ଦୂରତାରେ ଆମେ ଲଗେଇ ନଥାଉ ପାଖା ପାଖି ଲଗେଇ ଥାଉ ଆଉ ଏଟା ଆମର କାରଣ ବଡ଼ ହେଲେ ବି ବେଶୀ ବଡ଼ ନହେଇକି ସେ ଏଟା ଏତେବି ବଡ଼ ହେଇନଥାଏ ତେଣୁ ପାଖା ପାଖି ଲଗେଇ ଥାଏ ଆଉ ମକା ଗଛ ମକା ଗଛ ଆମେବି ପାଖା ପାଖି ଲଗେଇ ଥାଉ ସିଏ ସିଧା ଉପରକୁ ଲମ୍ବା ଉଠିଥାଏ ତେଣୁ ଆମେ ଏତେ ବି ଦୁରିଆ ଲଗେଇ ନଥାଉ ପାଖା ପାଖି ଲଗା ହୋଇଥାଏ ତା'ପରେ ଆମର ରହିଲା ଲଙ୍କା ଗଛ ଲଙ୍କା ଗଛ ବି ପାଖା ପାଖି ବହୁତ ଲଗା ହୋଇଥାଏ ଯେଉଁଟା କି ଆମର ଆବଶ୍ୟକ ପାଖା ପାଖି ରହିଲେ ସେ ଭଲ ହୁଏ